ଆମ ଘର ଚାରିଆଡ଼େ ବାଉଣ୍ଡରି ଦେଇକରି ସବୁ ପ୍ରକାର ଶାଗ ଲଗାଉଛି ସତେଇଶି ପ୍ରକାର ଶାଗ ଏବଂ ଅମୃତଭଣ୍ଡା ସଜନା ସବୁ ପ୍ରକାର ସେଥିପାଇଁ ହୁଏ ଏବଂ ସବୁ ସବୁକିଛି ଭଲରେ ହୁଏ କିଛି ଅସୁବିଧା ନହୁଏ ଏବଂ ସେ ଭିତରେ କିଛି କରିପାରିବ ନାହିଁ ଆମେ ସେଥିପାଇଁ ଚାରିଆଡ଼େ ବାଉଣ୍ଡରୀ ଦେଇକରି ପୁରା ଘେରି ରଖୁଛି ଏବଂ ତାରି ଭଳି ସେଥିପାଇଁ ଆମର ସବୁ ଶାଗଜାକ ଭଲହୁୁଏ